ପ୍ରଥମେ ଆମର ଦରକାର ଚାଷ ବିଷୟରେ ଲଙ୍ଗଳ ଏବଂ ଦୁଇଟି ବଳଦ ବା ହାତରେ ଡାଙ୍ଗ ତାକୁ ହଳ କରାଯାଏ ଶୁଖିଲା ହଳ ହୁଏ ତା'ପରେ ତାକୁ ବିହନ ବୁଣାଯାଏ ସେ ଧାନ ଗଛ ଉଠେ ତା ମଧ୍ୟରୁ ବଛାଯାଏ ସାର ପଡ଼େ ଖତ ପଡ଼େ ଧାନ କିଛି ସମୟ ବାହାରିଲା ପରେ ତାର ମଝି ସାର ପଡ଼େ ତା ମାସେ ଦେଢ଼ ମାସ ପରେ ଲାଷ୍ଟ ସାର ପଡ଼େ ଥୋଡ଼ ଆସେ ଧାନ ପାଚିଯାଏ ଧାନ ପାଚିଲା ପରେ ଆମେ ଲୋକ ଲଗାଇ ବା ନିଜେ ନିଜେ ବା ମେସିନ୍ରେ ଧାନ କଟାକଟି ହୁଏ ଧାନ କାଟି ଘରକୁ ଅମଳ କରୁ ଧାନ ପିଟୁ କିନ୍ତୁ ପ୍ରତ୍ୟେକ ଜିନିଷରେ ଆମର ଦରକାର ଚାଷ ବିଷୟରେ ଦାଆ ଲଙ୍ଗଳ କୋଦାଳ ଗଇଁଚି କାରଣ ବିଲରେ ସବୁ ପାଖ ମରାଯାଏ ଦାଆରେ ଧାନ କଟାଯାଏ ଲଙ୍ଗଳରୁ ହଳ ହୁଏ ଏଇ ଜିନିଷ ଆମର ନିହାତି ଅତ୍ୟନ୍ତ ଆବଶ୍ୟକ ଚାଷ କାମର ଏଇ ଜିନିଷ ନିହାତି ଅତ୍ୟନ୍ତ ଆବଶ୍ୟକ ମେସିନ୍ ଅଛି ମେସିନ୍ରେ କାଟିପାରିଲେ ମେସିନ୍ରେ କାଟିପାରିବେ ବା ତମର ଦାଆରେ କାଟିଲେ ଲୋକ ଲଗାଇ ଦାଆରେ କାଟିପାରିବେ କିଏ ମଧ୍ୟ ବି ନିଜେ ନିଜେ କାଟି ଆଣୁଛନ୍ତି ମେସିନ୍ ଲଗାଯାଉନାହିଁ